ହଁ ହ୍ୟାଲୋ ଆଜ୍ଞା କୁହନ୍ତୁ ହଁ ହଁ ହଁ କୁହନ୍ତୁ କୁହନ୍ତୁ ହଁ କୁହନ୍ତୁ ଆଜ୍ଞା କାଲି କ'ଣ ପାଇଁ ଦରକାର ଥିଲା ଆଜ୍ଞା କ'ଣ ନେବେ କି କେଉଁ ଫଙ୍କସନ୍ଟା ଅଛି ଆଚ୍ଛା ଆଚ୍ଛା ହଁ ଠିକ୍ ଅଛି କେତେବେଳେ କରିବେ କି ସନ୍ଧ୍ୟା ଟାଇମ୍ରେ କରିବେ ନା ଦିନ ଟାଇମ୍ରେ କରିବେ ଛଅଟାରୁ ନଅଟା ଦଶଟା ହଉ ଠିକ୍ ଅଛି ଆଜ୍ଞା କେଉଁଠି କହିଲେ ଆଡ୍ରେସ୍ଟା ମାଙ୍କଡ଼ଝୁଲା ହଉ ଠିକ୍ ଅଛି ଆଜ୍ଞା ପହଞ୍ଚିଯିବା ଆପଣ ଆମକୁ ଲୋକେସନ୍ଟା ଟିକେ ପଠେଇଦେବେ ହ୍ଵାଟସଅପରେ ଆମେ ପହଞ୍ଚିଯିବୁ ଯାଇକି ଦୁଇ ତିନିଟା ପିଲାକୁ ପଠେଇଦେବି ସେମାନେ ଯାହା ଫଟୋ ଫଟୋ ଉଠେଇବା କଥା ଉଠେଇବେ ଆପଣ କ'ଣ ଆଲବମ୍ ଫାଲବମ୍ କ'ଣ ଦରକାର କି ନା ଖାଲି ନର୍ମାଲ ଫଟୋ ଭିଡ଼ିଓ ଦରକାର ତ ହଉ ଠିକ୍ ଅଛି ଆପଣଙ୍କୁ ଆଜ୍ଞା ଟୋଟାଲ୍ ସବୁ ମିଶେଇକି ଦଶହଜାର ଟଙ୍କା ପଡ଼ିବ ହଁ ସେଇଟା ଆଜ୍ଞା ଦଶ ହଜାର ଟଙ୍କା ଟୋଟାଲ୍ ଆପଣଙ୍କର ପଡ଼ିବ ଆମେ ଆପଣଙ୍କୁ ଭିଡ଼ିଓଟା ପେନଡ୍ରାଇଭରେ ଅପଲୋଡ଼୍ କରିକି ଦେଇଦେବୁ ଗୋଟେ ଥରେ ଫଟୋ ପାଇଁ ପାଞ୍ଚ ହଜାର ଆଜ୍ଞା ଭିଡ଼ିଓ ପାଇଁ ଦଶ ପାଞ୍ଚହଜାର ଟଙ୍କା ଦୁଇଟା ପିଲା ଯିବେ ନା ଦୁଇ ତିନିଟା ପିଲା ଯିବେ ନା ତାଙ୍କୁ ବି ଦେବାର ଅଛି ସବୁଯାକ ଦେଖିକି ଦଶ ହଜାର ହେବ ଆଉ ଆପଣ ଆପଣଙ୍କ ପାଖରେ କେତେ ପଇସା ଆପଣ ବାହାର କରିପାରିବେ ଆପଣଙ୍କର ପଇସା କେତେ ଚାରି ଚାରି ତ ହେବ ନାଇଁ ଫଟୋ ପାଇଁ ଚାରି କରିଦେବି ଭିଡ଼ିଓ ପାଇଁ ଆପଣଙ୍କୁ ପାଞ୍ଚ ଦେବାକୁ ପଡ଼ିବ ଆଜ୍ଞା କାହିଁକି ନା ଭିଡ଼ିଓ ଏଡ଼ିଟିଙ୍ଗ୍ ଫେଡ଼ିଟିଙ୍ଗ୍ ଅଛି ନା ସବୁ ବୁଝିଲେ ନା ଆଠହଜାର ପାଞ୍ଚଶହ ହଉ ଠିକ୍ ଅଛି ଆଉ କରିବା ରାୟଗଡ଼ା ଲୋକ ଡେଟ୍ଟା କାଲି ପରା ହଁ ଠିକ୍ ଅଛି ସନ୍ଧ୍ୟା ଛଅଟା ବେଳକୁ ଆପଣ ମୋତେ ଟିକେ ଆଗରୁ ଘଣ୍ଟାଟେ ଆଗରୁ ଲୋକେସନ୍ଟା ଟିକେ ପଠାଇଦେବେ ହଁ ଠିକ୍ ଅଛି ଠିକ୍ ଅଛି ଆପଣଙ୍କର ପ୍ରୋଗ୍ରାମ୍ ଷ୍ଟାଟ୍ ହେବାରୁ ଘଣ୍ଟାଟେ ଆଗରୁ ଆମେ ପହଞ୍ଚିଯିବୁ ଆପଣ ଟିକେ ଆପଣଙ୍କର ଲାଇଭ୍ ଲୋକେସନ୍ଟା ଟିକେ ପଠାଇଦେବେ ହ୍ଵାଟସପରେ ଆମ ପିଲାମାନେ ଯାଇକି ସେଇଠି ପହଞ୍ଚି ଯିବେ ଯାହା କରା କରି କଥା କରିବେ ତା'ପରେ ମୋତେ ଜଣେଇ ଦେବେ ଟିକେ ଆଉ ଠିକ୍ ଅଛି ଆଡ଼ଭାନ୍ସ ପେମେଣ୍ଟ୍ଟା ଟିକେ ଦେଇଦେବେ ଆପଣ ଗୋଟେ ଚାରିହଜାର ଏମିତି ପଠେଇ ଦିଅନ୍ତୁ ହଉ ଠିକ୍ ଅଛି ଠିକ୍ ଅଛି ଆପଣ ମୋତେ କାଲି ଲାଇଭ୍ ଲୋକେସନ୍ଟା ପଠେଇ ଟିକେ କଲ୍ କରିଦିଅନ୍ତୁ ଠିକ୍ ଅଛି ରହିଲି ହଁ